ମୁଁ ଗୋଟିଏ ପାଞ୍ଚ ଦିନ ତଳେ କାନର କିଣିଛି ଆଉ ସେହିଟା ଦେଖିବାକୁ ବହୁତ ସୁନ୍ଦର ସେ କାନର ସବୁ ଯାକ ଷ୍ଟୋନ ବହୁତ ସୁନ୍ଦର ଲାଗୁଛି ଦେଖିବାକୁ କାନର ଦାମ ଶହେ ଟଙ୍କା ପଡ଼ିଲା କିନ୍ତୁ ଷ୍ଟୋନ ଯେମିତି ଅଛି ଶହେ ଟଙ୍କା କିଛି ନାହିଁ ତା ତୁଳନାରେ ମୁଁ ବାହାଘରରେ ପିନ୍ଧିଥିଲି ସମସ୍ତେ ମୋତେ ଅନାଇଲେ ଆଉ ବହୁତ ସୁନ୍ଦର ହୋଇଛି କହିଲେ ଆମ ପାଇଁ ଆଣି ଦେବୁ ବୋଲି କହିଲେ ସେ କାନର ପିନ୍ଧି ମୁଁ ବହୁତ ସୁନ୍ଦର ଦେଖାଗଲି ଆମ ଘର ପାଖ ଦୋକାନରୁ ହିଁ କିଣିଥିଲି